ବିଦ୍ୟାଳୟରେ ମୋର ପ୍ରିୟବିଷୟ ହେଉଛି ଓଡ଼ିଆ ଏବଂ ଓଡ଼ିଆ ମୁଁ କାହିଁକି ମୋର ପ୍ରିୟ ବିଷୟ ଥିଲା କାରଣ ଓଡ଼ିଆ ଆମେ ହଉଛୁ ଓଡ଼ିଆ ତ ଆମ ଭାଷା ହିଁ ଓଡ଼ିଆ ହବା ଥିବା ଦରକାର ଏବଂ ଓଡ଼ିଆ ଆପଣ ଲେଖିଲାବେଳେ ଆପଣ ନିଜ କଥା ବା ନିଜ ଭାଷାରେ ଆପଣ ଲେଖିପାରିବେ ଭଲଭାବରେ ଆପଣ ଓଡ଼ିଆ ଆମ ରାଷ୍ଟ୍ରୀୟଭାଷା ତ ଆମେ ଯେହେତୁ ଓଡ଼ିଆ ଆମେ ଆଜି ଗର୍ବିତ ବି ବହୁତ ଆମେ ଓଡ଼ିଆ ନିଜେ ହେଇଥିବାରୁ ଆମେ ଓଡ଼ିଆ ଆଜି ହେଇକି ଆମେ କିଛିଟା ଲେଖିପାରୁଛୁ କିଛିଟା କହିପାରୁଛୁ ଯେହେତୁ ଆମେ ମଧ୍ୟ ଅନେକ କିଛିପିଲାଙ୍କୁ ବି ବାହାରଦେଶର ପିଲାଙ୍କୁ ଆମେ ଓଡ଼ିଆ ମଧ୍ୟ ବି ଶିଖେଇପାରୁଛୁ ଓଡ଼ିଆ ହେଉଛି ଏକ ମାନେ ଏମିତି ଅଦ୍ଭୁତ ଭାଷା ସେଇଟା ଯିଏ ତାକୁ ଭଲଭାବେ ଉପଭୋଗ କରିପାଇଲା ସିଏ ହିଁ ଜାଣିଛି ତାର ମଧୁରଟା ଓଡ଼ିଆ ହେଉଛି ଆମର ପ୍ରିୟଭାଷା ତ ଆମେ ଓଡ଼ିଆକୁ ଭଲଭାବେ ଉପଭୋଗ ବି କରିବା